ମାଲକାନଗିରି ଜିଲ୍ଲାରେ ମୁଖ୍ୟ ଜାତି ଏବଂ ଭାଷାଗତ ଗୋଷ୍ଠୀଗୁଡ଼ିକ ହେଲା ଆମର ଏଇଠି ମାଲକାନଗିରି ଜିଲ୍ଲାରେ ଆଦିବାସୀ ରହୁଛନ୍ତି ଭଣ୍ଡା ଲୋକ ରହୁଛନ୍ତି ବିଭିନ୍ନପ୍ରକାର ରହୁଛନ୍ତି କିନ୍ତୁ ଆମର ମାଲକାନଗିରି ଡିଷ୍ଟ୍ରିକ୍ଟଟା ଫେମସ୍ ହେଉଛି ଭଣ୍ଡା ଲୋକକୁ ନେଇକି ଆମର ଗୋଟେ ଆଦିବାସୀ ଲୋକ ରହୁଛନ୍ତି ବସବାସ କରୁଛନ୍ତି ଭଣ୍ଡା ଲୋକ ପ୍ରାୟ ଭଣ୍ଡା ଲୋକ ପ୍ରାୟତଃ ରହୁଛନ୍ତି ମାଲକାନଗିରି ଡିଷ୍ଟ୍ରିକ୍ଟା ଫେମସ୍ ଏଥିପାଇଁକି ଏଇଠି ଭଣ୍ଡା ଲୋକ ରୁହନ୍ତି ଏବଂ ତାଙ୍କେ ସଂସ୍କୃତ ସଂସ୍କୃତ କରୁଛନ୍ତି ସଂସ୍କୃତିକ ସାଂସ୍କୃତିକ ଆମର ମାଲକାନଗିରି ର ହେଉଛି ଭଣ୍ଡା ଲୋକ ପାଇଁ ଆମ ମାଲକାନଗିରିଟା ବହୁତ ଫେମସ୍